ହ୍ୟାଲୋ ସାର୍ ଅଟୋ ଫ୍ରି ଅଛି କି ରାତି ବାର ରାତି ବାରଟା ଭିତରେ ମୋର ବସ୍ଷ୍ଟାଣ୍ଡରେ ପହଞ୍ଚିବାର ଅଛି ମୁଁ ସରକୁର ବ୍ଲକ୍ ବ୍ଲକ୍ ସ୍ ଛକ ଛକରେ ଅଛି ଆପଣ ଯଦି ଆସିପାରିବେ ତା'ହେଲେ ମୋତେ ନେଇ ବସ୍ଷ୍ଟାଣ୍ଡରେ ଡ୍ରପ୍ କରିଦେବେ